ଯୋଗ ମାନବ ଶରୀର ପାଇଁ ନିତାନ୍ତ ଆବଶ୍ୟକ ଯୋଗ ଦ୍ୱାରା ମାନସିକ ବୁଦ୍ଧି ଶାରୀରିକ ବିକାଶ ଆଦି ଇତ୍ୟାଦି ବହୁତ ଭଲ ଭଲ କାର୍ଯ୍ୟ ମଧ୍ୟ ହୋଇଥାଏ ଯୋଗ ଦ୍ୱାରା ମାନସିକ ରୋଗୀ ମଧ୍ୟ ପୂର୍ବାବସ୍ଥାକୁ ଫେରିଆସେ ଗୋଟେ ସୁସ୍ଥ ମନ୍ୟୁଷ୍ୟରେ ପରିବର୍ତ୍ତନ ହୋଇଥାଏ ହଁ ମୁଁ ମଧ୍ୟ ଯୋଗ କ୍ଲାସ୍ରେ ଯୋଗ ଦେଇଛି ତ ଯୋଗ କ୍ଲାସ୍ର ଅଭିଜ୍ଞତା ବହୁତ ବଢ଼ିଆ ଏବଂ ତାହା ମୁଁ ଶିଖିବାକୁ ପାଇଲି ଏବଂ ଯୋଗର ବିଭିନ୍ନ ପ୍ରକାର ଯେଉଁ ଶିକ୍ଷଣୀୟ ଜିନିଷ ତାହା ଆସି ମୁଁ ଘରେ ମଧ୍ୟ ପ୍ରାୟେ କରୁଛି କିନ୍ତୁ ଯୋଗରେ ବହୁତ ବିଭିନ୍ନ ପ୍ରକାର ପିଲା ଥିଲେ ଯେଉଁମାନେ ଏକା ସାଙ୍ଗରେ ଯୋଗ କରୁଥିଲେ ଏବଂ ଯୋଗ ଗୁରୁ ମଧ୍ୟ ବହୁତ ଭଲ ଭାବରେ ଶିଖାଉ ଥିଲେ ହାତ ଧରି ଶିଖେଇ ଦିଅନ୍ତି ଯୋଗକୁ କହିଦିଅନ୍ତି ଭୁଲକୁ ସୁଧାରି ଦିଅନ୍ତି କିନ୍ତୁ ଘରେ ତାହା ହୋଇପାରୁନାହିଁ ଘରେ ଗୋଟେ ସମସ୍ୟା ଘର ଏବଂ ଯୋଗ କ୍ଲାସ୍ର ଅଧିକ୍ୟତା ଭିତରେ ଏଇ ଗୋଟିଏ ଜିନିଷ ସମସ୍ୟା ରହିଛି